ମୋର ଗୋଟିଏ ଇୟର ଫୋନ୍ ଦରକାର ଥିଲା ଏଥିପାଇଁ ମୁଁ ଗୋଟିଏ ଦୋକାନ କୁ ଯାଇଥିଲି ଇୟର ଫୋନ୍ କାଣିବା ପାଇଁ ସେ ଦୋକାନୀ କୁ କହିଲି ଭାଇ ମୋତେ ଇୟର ଫୋନ୍ ଦେଖାଅ ସେ ଦୋକାନୀ ଭାଇ ବହୁତ କମ୍ପାନୀ ର ଇୟର ଫୋନ୍ ମୋତେ ଦେଖାଇଥିଲେ ତା ଭିତରୁ ମୋତେ ବଟ ଇୟର ଫୋନ୍ ଟି ଭଲ ଲାଗିଥିଲା ମୁଁ ଯେତେବେଳେ ତାର ମୂଲ୍ୟ ପଚାରି ବୁଝିଲି ସେ ମୋତେ ବାରଶହ ଟଙ୍କା କହିଥିଲେ ଏହାକୁ ମୁଁ ନଅଶହ ଟଙ୍କା ଦେଇ କିଣିଥିଲି ସେ ଇୟର ଫୋନ୍ ଟି କିଣିକି ଆଣିଲାପରେ ମୁଁ ଯେତେବେଳେ ତାକୁ ଶୁଣିଲି ମୋତେ ବହୁତ ଭଲ ଲାଗିଲା ସାଉଣ୍ଡ କ୍ଵଲିଟି ତାପରେ ଦୁଇ ପଟ ସ୍ପିକର ବହୁତ ଭଲ ଥିଲା ମୋତେ ବହୁତ୍ ଭଲ ଲାଗିଲା ସେ ଇୟର ଫୋନ୍ ଟି